ସୋସିଆଲ୍ ମିଡ଼ିଆ ଏହାଦେ ତ ଦୁନିଆ କହିଲେ ଚଲେ କାଇଁକିନା ସୋସିଆଲ୍ ମିଡ଼ିଆ ଯେନ୍ ବି ଲୋକ ବହୁତ୍ କିଛି କମ୍ୟୁନିକେଟ୍ କରିପାରୁଛନ୍ ସେଟା ଆମର ବାହାର ଦେଶନୁ ଥିଲା ବି କି କିନ୍ ବାହାର ରାଜ୍ୟନେ ଥିଲେ ବି ଯେନ୍ ଭିତରେ ଆମେ ଭିଡ଼ିଓ କଲ୍ କନ୍ଫେରେନ୍ସ ବି କଥାବାର୍ତ୍ତା ହେଇପାରୁଛୁଁ ଦେଖିପାରୁଛୁ ଇଏ କରିପାରୁଛୁଁ ଆଉ ଆଉ ସେ ଜେନେରେ ଅଛି ଆମର କ୍ୟା କ୍ୟା ଆପ୍ମାନେ ସେ ଆପ୍ମାନକେ ବି ବହୁତି ହି ଜିନିଷ୍ ହେଇପାରୁଛେଁ ମାନେ ପିଲାମାନେ ଟୁକେଲ୍ମାନେ ସେଥିରେ ଇନକମ୍ ବି କରିପାରୁଛନ୍ ଆର୍ଣ୍ଣିଂ ବି ହେଉଛି ତାଙ୍କର୍ ଭିଡ଼ିଓ ଅପ୍ଲୋଡ଼୍ କରି କରି ଇନ୍ସଷ୍ଟା ହେଲାକି ଫେସ୍ବୁକ୍ ହେଲା ଆଉ କିଛି ସବୁଥିରେ ଏଇଟା ହେଉଛି ଆଉ ହେନ୍ତା ତ ମୁଁ କିଛି ସୋସିଆଲ୍ ମିଡ଼ିଆରେ କାରଣ୍ ଏଠି ସବୁ ହେଉଛି ଆଉ ଭଲ୍ ଆଉ ଯେନ୍ମାନେ ବେଶୀ ଇଏ ସେ ନେଉଛନ୍ତି ସୋସିଆଲ୍ ମିଡ଼ିଆ ଗୁଟ୍ ହେ ଯେହେତୁ ଆମେ ଏ ବହୁତ ଦୂରିଆ ନ ଥିଲା କି କାରଣ ଏମର୍ଜେନ୍ସି ପଡ଼ିଲା ଏମର୍ଜେନ୍ସିରେ କଲ୍ଫଲ୍ ଇଏ ସିଏ ସବୁ ଜିନିଷଗୁଡ଼ିକ ହେଉଛି ଭିଡ଼ିଓ କଲ୍ରେ ଦେଖିପାରୁଛୁ କାହାର କ'ଣ ହେଲା କ'ଣ ନାଇଁ ବୋଲିଆ ଭଲ୍ କିହେ